ହ୍ୟାଲୋ କିଏ କିଏ କହୁଥିଲେ କିଣିବା ପାଇଁ ବାଗ ଲାଗୁନି କ'ଣ କହିଲେ ସୁବା ଗଲାନି ହଁ ହଁ ବନଉଛୁ ଆମ ଦୋକାନ ଜାଣିଛୁତ ତାର ସୁବର୍ଣ୍ଣପୁର କେଉଁଠି ଆଉ ଜଗନ୍ନାଥ ମନ୍ଦିର ସେ ଆଗକୁ ଅଛି ସେପଟେ ଆସିବ ହାଣ୍ଡି ଗୋଟେ ପଚାଶ ଷାଠିଏ ଏମିତି ଆଉ ଦୀପାଳି କା ଗୋଟେ ଗୋଟେ ତିରିଶି ଚାଳିଶି ଛୋଟ ଦୀପାଳି ଜାଗ ଶହେ ଟଙ୍କାକୁ ଚାରିଟା ଚାଳିଶ ଟଙ୍କା

କାହାକୁ ଦେବାକୁ ବିକ୍ରି କରିବା ନା ନା ଘର ପାଇଁମା ବିକ୍ରି କରିବେ ତା'ହେଲେ ଯଦି ବହୁତ ନେବେ ବୋଲେ ଆପଣ ମାନେ ତା ରେଟ୍ କମ୍ କରିବା କେତେ ନେବେ କି ଦୀପାଳି ନବ ହାଣ୍ଡି ନବ କୋଡ଼ିଏ ତିରିଶି ହଁ ହଁ ଆମର ଏଇଠି ମାଟିରେ ଫୁଲ ମାନ ଧୂପ ଦିଆ ଏମିତି ସବୁ ବିକା ହଉଛି ଆପଣ ନେବା ପାଇଁ ଚାହିଁବେ ବୋଲେ କମ୍ ରେଟ୍ ଦିଆହେବ ଆଉ କ'ଣ କ'ଣ ଦୀପାଳି ଚୁଲି ମାଟିରେ ମାଟି କଡ଼େଇ ହଁ କାରିଗର ବି ଲାଗିଛନ୍ତି ବା ଏକେଲା କରିବେ ହଉ ଆସ ନେବ

ସେମାନଙ୍କ ମଜୁରୀ ସାଢ଼େ ତିନି ଶହ ହଁ ଆସ ନେବେ ନେବେ ଆସ ଆଉ ମୁଁ ରଖିଲି ହେଲା ହଁ ହଉ ରଖୁଛି